ବଉଦ ଜିଲ୍ଲାରେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ମିଡ଼ିଆଲେଟ ଆଉ ସୂଚନାର ଉତ୍ସ ରହିଛି ଯେଉଁଟାକି ଇଟିଭି ଓଟିଭି ସମ୍ବାଦ ଧରିତ୍ରୀ ଆଉ କନକ ନ୍ୟୁଜ ତ ଏହାରି ମାଧ୍ୟମରେ ଲୋକମାନଙ୍କର ସୁବିଧା ଅସୁବିଧା ଜଣାଯାଉଛି ତାହାକୁ ଟିଭି ମାଧ୍ୟମରେ କିମ୍ବା ରେଡ଼ିଓ ମାଧ୍ୟମରେ କି ମୋବାଇଲ୍ ମାଧ୍ୟମରେ ମଧ୍ୟ ତାକୁ ପ୍ରସାରଣ କରାଯାଉଛି ଏବଂ ଲୋକମାନଙ୍କର ଯେଉଁ ଅସୁବିଧା ହେଉଛି ଯେନ୍ଟାକି ବନ୍ୟା ହେଲା କି ବାତ୍ୟା ହେଲା ସେମାନେ ଆଗରୁ ସୂଚନା ପାଇପାରୁଛନ୍ ସେଇ ଟିଭି ମୋବାଇଲ୍ ମାଧ୍ୟମରେ ଆଉ ଲୋକମାନଙ୍କର ଅନ୍ୟ ଅସୁବିଧା ମଧ୍ୟ ପ୍ରସାରଣ କରାଯାଉଛି ସେଇଟା ହିଁ ବେଶି ବେଶି ମୁଖ୍ୟ ଆକର୍ଷଣ କରିଛି ଆଉ ତ ଦେଖିବାକୁ ଗଲେ ଲୋକମାନଙ୍କର ଏଇଟା ହିଁ ମୁଖ୍ୟ ବୋଲି ଆମେ ଭାବୁଚୁ